ବିଭିନ୍ନ ପ୍ରକାରର ପଥଯାତ୍ରା କରିବା ପାଇଁ ହେଲେ ବିଭିନ୍ନ ପ୍ରକାର ରାସ୍ତାକୁ ଅତିକ୍ରମ କରିବାକୁ ପଡ଼ିଥାଏ ଯେମିତିକି ପର୍ବତ ଜଙ୍ଗଲ ପର୍ବତକୁ ଯିବା ପାଇଁ ହେଲେ ଜଙ୍ଗଳ ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ ପର୍ବତ ପର୍ବତକୁ ଦେଖିଲା ଦେଖିବା ସମୟରେ ପର୍ବତରୁ ଉଦୟ ହୋଇଥିବା ସୂର୍ଯ୍ୟ ବହୁତ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟ ମଧ୍ୟ ବହୁତ ଅସ୍ତ ହୋଇଥିବା ସୂର୍ଯ୍ୟର ଦୃଶ୍ୟ ମଧ୍ୟ ବହୁତ ମନୋରମ ହୋଇଥାଏ ଦେନ୍ ତୁଷାରପାତ ଓଡ଼ିଶାର ଯେମିତି ଭାରତର ହିମାଳୟ ହେଉଛି କାଶ୍ମୀର ସେମିତି ଓଡ଼ିଶାର ହିମାଳୟ ହେଉଛି ଦାରିଙ୍ଗବାଡ଼ି ଦାରିଙ୍ଗବାଡ଼ିରେ ମଧ୍ୟ ବହୁତ ବରଫ ପଡ଼ିଥାଏ ତେଣୁ ତାକୁ ଓଡ଼ିଶାର ହିମାଳୟ ମଧ୍ୟ ବୋଲି କୁହାଯାଏ